ଓଡ଼ିଶାର କୃଷିକ୍ଷେତ୍ର ଭାରତର ଅନ୍ୟ ରାଜ୍ୟ କିମ୍ବା ଅଞ୍ଚଳ ତୁଳନାରେ ଆଗରେ ଅଛି ମତ୍ସ୍ୟ ଚାଷ ଚାଉଳ ଝୋଟ ପନିପରିବା ଏସବୁରେ ଓଡ଼ିଶା ବହୁତ ଆଗରେ ଅଛି ପନିପରିବା ଉତ୍ପାଦନରେ ଭାରତ ଓଡ଼ିଶା ସପ୍ତମ ବୃହତ୍ତମ ଉତ୍ପାଦକ ରୂପେ ସମ୍ମାନିତ ହେଇଛି ଚାଉଳ ଉତ୍ପାଦନରେ ଦଶ ପ୍ରତିଶତ ଆଗରେ ଅଛି